ଓଡ଼ିଆ ଭାଷା ଆମ ରାଜ୍ୟ ମଧ୍ୟରେ ଆଞ୍ଚଳିକ ଉପଭାଷା ଠାରୁ ବହୁତ ଭିନ୍ନ କାରଣ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାଷା ହିଁ କହିଥାଉ ଶିକ୍ଷକ ମାନେ ସ୍କୁଲରେ ଆମକୁ ଓଡ଼ିଆ ଭାଷା ହିଁ ଶିଖେଇଥାନ୍ତି ସଭିଏ ପଢ଼ନ୍ତୁ ସଭିଏ ବଢ଼ନ୍ତୁ ଆମର ସ୍ଲୋଗାନ ଓଡ଼ିଶା ରାଜ୍ୟର ମୁଖ୍ୟତଃ ଓଡ଼ିଆ ଭାଷା ହିଁ କୁହା ଯାଇଥାଏ ନବୀନ ସରକାରଙ୍କ ଦ୍ୱାରା ବି କେ ପାଣ୍ଡିଆନ ସବୁ ସ୍କୁଲରେ ଫାଇଭ୍ଟି ସେବା ଜାରି କରିଛନ୍ତି ସ୍କୁଲ ମାନଙ୍କରେ ପିଲାଙ୍କ ଠାରୁ ଓଡ଼ିଆ ଭାଷା ହସ୍ତାକ୍ଷର ଲେଖା ଯାଇଥାଏ ଆମେ ସବୁ ଖାଇଛୁଟିରେ ଖେଳି ନଳକୂଅରେ ଥାଳି ଧୋଇଥାଉ